ମୁଁ ପ୍ରାୟତଃ ସବୁବେଳେ କାଦମ୍ବିନୀ ପୁସ୍ତକକୁ ପଢ଼େ କାରଣ ଏଇ ବହିଟି ଏହା ଏକ ନାରୀ ଉପରେ ଆଧାରିତ ଆଜିକାଲି ସମାଜରେ ନାରୀମାନଙ୍କୁ ଯେହେତୁ ଅଧିକ ଗୁରୁତ୍ଵ ଦିଆଯାଉଛି ପ୍ରତ୍ୟେକ କ୍ଷେତ୍ରରେ ନାରୀକି ପ୍ରାଧାନ୍ୟ ମନେ କରାଯାଉଛି ଏ ତେଣୁ କରି ଏଇ ବିଷୟ ଏଇ ବହିରେ କେବଳ ନାରୀମାନଙ୍କ ଉପରେ ଅଧିକ ଲେଖା ହୋଇଥାଏ ଆଉ ଯଦି ଗୋଟିଏ ନାରୀ ଏହି ବହିଟାକୁ ଯଦି ଗୋଟିଏ ନାରୀ ପ୍ରତ୍ୟେକ ସମୟରେ ପଢ଼ିବ ତାହେଲେ ଏଥିରୁ ବହୁତ କିଛି ଶିକ୍ଷା କରିବାକୁ ବି ଅଛି ଯଦି ସବୁବେଳେ ଯଦି ଆମେ ଏହି ବହିଟାକୁ ପଢ଼ିବା ମାନେ ନାରୀମାନଙ୍କ ବିଷୟରେ ଯଦି ଆମେ ଯେକୌଣସି କଥା ଆମେ ଯେଉଁଟା ଜାଣିପାରୁନଥିବା ଏଇ ବହିରୁ ମଧ୍ୟ ଆମେ ସେ ସବୁଟାକୁ ଜାଣିପାରିବା ସେଇଥିପାଇଁ ଏ ବହିକୁ ମୋତେ ପଢ଼ିବାକୁ ବହୁତ ଭଲ ଲାଗେ